ମୁଁ ଆମ ବଗିଚାରେ ଫଳ ଫୁଲ

ଫୁଲ ଗୋଲାପଫୁଲ ଗେଣ୍ଡୁଫୁଲ ମାଳତୀଫୁଲ ଟଗରଫୁଲ କୁସୁମଫୁଲ ଚମ୍ପା କନିଅର ଇତ୍ୟାଦି ଫୁଲ ଫଳ ମଧ୍ୟରୁ ବାଇଗଣ ଟମାଟୋ ବିଲାତି ଛୁଇଁ ଲଙ୍କା ଧନିଆପତ୍ର ଆଉ ଭଣ୍ଡା ଶାଗ ଅନେକଗୁଡ଼ିଏ ଶାଗଗୁଡ଼ାକ ମଧ୍ୟ ମୁଁ ଚାଷ କରିଛି ଆଉ ଏଥି ମଧ୍ୟରୁ ମୁଁ ବାହାରୁ କୋଣସି ପ୍ରକାର ଫଳମୂଳ ପନିପରିବା ଶାଗ ମୁଁ ଆଣେ ନାହିଁ ସମସ୍ତେ ଆମ ବାଡ଼ିରେ ସାଇପଡ଼ିଶା ଲୋକ ନେବାକୁ ଆସନ୍ତି ଏବଂ ବନ୍ଧୁବାନ୍ଧବ ମଧ୍ୟ ଆମେ ଦେଉ ସମସ୍ତେ ଖୁସି ହୋଇଯାଆନ୍ତି ପାଚିଲା ପଣସ ଆମ୍ବ ଏସବୁ ବହୁତ ଲୋକଙ୍କୁ ଲୋକମାନେ ମଧ୍ୟ ଆମର ଆସିକି ନେଇକି ଯାଆନ୍ତି ଆଉ ଆମେ ସମସ୍ତଙ୍କୁ ଦେଉ